ଆମର ଧାର୍ମିକ ପର୍ବ ହେଉଛି ରଜ ରଜକୁ ଆମେ ବିଭିନ୍ନ ଧୁମ୍ଧାମ୍ରେ ପାଳନ କରିଥାଉ ରଜ ତିନି ଦିନ ଆମେ ପାଳନ କରିଥାଉ ଯେଉଁଟାକି ପ୍ରଥମ ରଜ ଦ୍ୱିତୀୟ ରଜ ଆଉ ତୃତୀୟ ରଜ ପ୍ରଥମ ରଜରେ ପିଠା ପୋଡ଼ ପିଠା ହୋଇଥାଏ ପୋଡ଼ ପିଠାକୁ ପୋଡ଼ ପିଠା ଖାଇବାକୁ ବହୁତ ଭଲ ଲାଗିଥାଏ ରଜରେ ଦୋଳି ଦୋଳି ଲାଗିଥାଏ ଦୋଳିରେ ଝିଅମାନେ ସବୁ ଝୁଲିଥାନ୍ତି ରଜ ତିନି ଦିନ ରଜକୁ ଓଡ଼ିଶାର ସାଂସ୍କୃତିକ ପର୍ବ ବହୁତ ଧୁମ୍ଧାମ୍ରେ ପାଳନ କରିଥାନ୍ତି